ମୁଁ ଆମ ସମାଜ ବିଷୟରେ କିଛି ଲେଖିବା ପାଇଁ ଚାହୁଁଛି ଏବେ ଧରି ମୁଁ କିଛି ଗୋଟେ ଝିଅ ଜବ୍ କରିବା ପାଇଁ ଚାହୁଁଛି ବହୁତ ଝିଅ ଜବ୍ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ଘରେ ମାନେ କହୁନାହାନ୍ତି ବାହାରକୁ ଛାଡ଼ୁନାହାନ୍ତି ଯେ ହେଇଠି ବାହାରକୁ ଯାଇକିନା ଗୋଟେ ଝିଅ କାମ କରୁ କିନ୍ତୁ ଗୋଟେ ଝିଅ ଚାହୁଁଛି ଯେ ତାର ପଢ଼ାପଢ଼ି ସରିଲା ପରେ ମୁଁ କିଛି ଗୋଟେ ଜବ୍ କରିବି ଯେହେତୁ ବାପା ମାଆ ଭାବୁଛନ୍ତି କି ଯେ ଆମେ ଯଦି ଗୋଟେ ଝିଅକୁ ମାନେ ପଠଉଛୁ ବାହାରକୁ ତ ଆଜି କିଏ କ'ଣ ବ୍ଲେମ୍ କରିବ କିଏ କିଛି କହିବ ମୁଁ ଏ ବିଷୟରେ ତ ସମାଜକୁ ଲେଖିବା ପାଇଁ ଚାହେଁ କିନ୍ତୁ ମୁଁ ଚାହେଁ କି ଯେ ଆମ ଏମିତି କିଛି ଉନ୍ନତି ହଉ କିଛି ଫେସିଲିଟି ମିଳୁ ଯେ ଝିଅମାନେ ବି ପାଠ ପଢ଼ୁଛନ୍ତି ଝିଅମାନଙ୍କର ବି କିଛି ଇଚ୍ଛା ଥାଉଛି ମାନେ ପଢ଼ାପଢ଼ି ସରିଲା ପରେ ଆମେ ବି କିଛି ସହରକୁ ଯାଇକିନା ଜବ୍ କରିବୁ ତ ମୁଁ ଚାହୁଁଛି କି ଯେ ଆମକୁ ସେଇ ଫାସିଲିଟିଟା ଆମକୁ ମିଳୁ ତ ଆମ ସମାଜ ବି ଆମକୁ ସପୋର୍ଟ୍ କରୁ ବାପା ମାଆ ବି ସପୋର୍ଟ୍ କରନ୍ତୁ ସମାଜ ବି ଆମକୁ ସପୋର୍ଟ୍ କରନ୍ତୁ କିଛି ଲୋକ ବି ଆମକୁ ସପୋର୍ଟ କରନ୍ତୁ ଯେହେତୁ ଗୋଟେ ଗୋଟେ ଝିଅର ବି ସ୍ୱପ୍ନ ଥାଏ ମୁଁ ଯେ କିଛି ଆଗକୁ ଯିବି ମୁଁ ପଢ଼ା ସରିଲା ପରେ ସହରକୁ ଯାଇକିରି କିଛି ଇନକମ୍ କରିବି ଝିଅମାନଙ୍କର ସ୍ୱପ୍ନ ଥାଏ ତ ମୁଁ ଏଇଆ ମୁଁ ସମାଜକୁ ଲେଖିବା ପାଇଁ ଚାହୁଁଛି ଯେ କିଛି ଫ୍ରିଡ଼ମ୍ ମିଳୁ